ଯଦି ଭାଷା କଥା ଦେଖିବା ଆମର ସଂସ୍କୃତ ଭାଷା ପରେ ଓଡ଼ିଆ ବାସ୍ତବତାକୁ ଆମ ପୂର୍ବପୁରୁତ ପୁରୁଷମାନେ ଏମିତି କି ସାରା ଭାରତରେ ସାରା ଭାରତରେ ବେଶୀ ଗୁରୁତ୍ୱ ଦିଆ ଯାଇଥାଏ ଜାତୀୟ ସଂ ଜାତୀୟ ସଙ୍ଗୀତକୁ ଆମେ ଯଦି ବିଶ୍ଲେଷଣ କରିବା ସେ ଜାତୀୟ ସଙ୍ଗୀତରେ ସର୍ବାଧିକ ଓଡ଼ିଆ ଭାଷା ବ୍ୟବହାର ହେଇଛି ଆଗରୁ କ'ଣ କରୁଥିଲେ ଆମ ପୂର୍ବପୁରୁଷମାନେ କବିମାନେ ଭାଷା ମାଧ୍ୟମରେ ସମାଜକୁ ସଚେତନ କରୁଥିଲେ ସାହିତ୍ୟ ମାଧ୍ୟମରେ ଗଳ୍ପ ଆକାରରେ ସଚେତନ କରୁଥିଲେ ଆଉ କବିତା ଆକାରରେ ସେ ଲୋକଙ୍କ ମନରେ ଶିହରଣ ସୃଷ୍ଟି କରି ବିଭିନ୍ନ ସ୍ଵାଧୀନତା ଆନ୍ଦୋଳନ ଠାରୁ ଆରମ୍ଭ କରି ଲୋକମାନଙ୍କୁ ସଚେତନ କରିବା ପାଇଁ ସିଏ କବିତା ଆବୃତି କରିକି କରୁଥିଲେ ଫକୀର ମୋହନ ସେନାପତିଙ୍କୁ ଧରାଯାଉ ବୀର କିଶୋରଙ୍କୁ ଧରାଯାଉ ସେମାନେ ଆମ ଭାଷା ପାଇଁ ବହୁତ କିଛି ତାଙ୍କର କାଳଜୟୀ ରଚନା ଯୁଗେ ଯୁଗେ ରହି ଆସିଅଛି